ଇ ଟେକ୍ନୋଲୋଜି ବଢ଼ିଚେ ବଲିକିରି ଆମେ ଘରେ ବସିକିରି ଦେଶ ବିଦେଶର ଖବର୍ଜାକ ପାଇପାରୁଚୁଁ ଆଉ ଜଦି ଗଣମାଧ୍ୟମ ନାଇଁ ଥିତା ବଏଲେ ଆମେ କିଛି ନାଇଁ ଜାନ୍ତୁ ହେଲେବି ଯେତେବେଲେ ପେପର୍ ଗୁଟେ ଖୁଲ୍ବ ପେପର୍ ଉଲ୍ଟାଲା ବେଲ୍କୁ କିଏ ରେପ୍ ହେଇଛେ କେନେ ମର୍ଡ଼ର୍ ହେଇଛେ କେନେ ଆର୍ କାଣା ହେଲା କେନେ କିଏ ଚୋରି କରିଦେଲା ଇଟାଜାକ ସବୁ ବେଶୀ ବାହାରୁଛେ ମୁଇଁ ଜାନ୍ବାରେ ଗ୍ରାମାଞ୍ଚଳର କଥାଗୁଡ଼ାକ ପ୍ରାୟ ନାଇଁ ବାହାର୍ବାକେ ଗ୍ରାମାଞ୍ଚଳମାନ୍କରେ ଜେନ୍ ସମସ୍ୟା ଅଛେ ସେଟାଗୁଡ଼ାକ ଯଦି ବାହାର୍ତା ବଏଲେ ଭଲ୍ ହେତା ଜେନ୍ତାକି ଖରାଦିନେ ପାଖାପାଖି ଦେଖ୍ବ ବଏଲେ ଗୁଟେ ଗାଁରେ ଯଦି ଦଶ୍ଟା ନଳକୂଅଁ ଥିବା ସେଥିରୁ ଛଅଟା କି ସାତ୍ଟା ନଲ୍କୂଅରେ ପାଣି ନାଇଁ ବାହାରୁଥିବା ବର୍ଷାଦିନେ ବର୍ଷା ହଉଥିବା ବର୍ଷା ଛାଡ଼ିଗଲେ ଚାଷିର୍ କ୍ଷେତ୍ରେ ପାଣି ନାଇଁ ଥିବା ବଏଲେ ପାଣିକେ ଷ୍ଟୋରେଜ୍ ନାଇଁ କରାଯିବା ସମସ୍ୟା ଗ୍ରାମାଞ୍ଚଳର ସମସ୍ୟାଗୁଡ଼ାକ ଇ ଗଣମାଧ୍ୟମଗୁଡ଼ାକ ପ୍ରାୟ ନାଇଁ ହେବାକେ ନାଇଁ ଦେବାକେ ନାହେଲା କଥାଗୁଡ଼ାକ ଆଲୋଚନା କରିକି ସବୁ ଦଉଚନ୍